ଆମ ଭାରତର ଜଣେ ଭଲ ଭଲ ଲୋକ ହେଲେ ଯିଏ ଯିଏକିରି ଅଛନ୍ତି ଆମର ମୁକେଶ ଅମ୍ବାନୀ ରତନ ଟାଟା ଆମ ରତନ ଟାଟା ଯିଏ ଯିଏ ଅଛନ୍ତି ସିଏ ଆମର ଅନେକ ପ୍ରକାର ଯାନବାହାନ ଏବଂ ତାଙ୍କ ଲୁହା ସାମଗ୍ରୀର ଏକ ନାଁ ଅଛି ଯେଉଁଟାକି ଭାରତରେ ବହୁତ ବହୁଳ ମାତ୍ରାରେ ପରିଚାଳିତ ହେଇଚାଲିଛି ଟାଟା ଆଇ ପି ଏଲ୍ ମଧ୍ୟ ଚାଲିଥିଲା ତ ତାକୁ ନେଇକିନା ଆମର ଯାନବାହାନ କ୍ଷେତ୍ରରେ ମଧ୍ୟ ଅନେକ ପ୍ରକାର ଉନ୍ନତି ଆସିଛିି ଭାରତରେ ତାକୁ ନେଇକି ଆମେ ସବୁ ବହୁତ ଆଗକୁ ଆସିଛୁ ତା'ପରେ ମୁକେଶ ଅମ୍ବାନୀ ସିଏ ବି ଆମର ଜିଓ ନେଟୱାର୍କ ବଗେରା ସବୁ ଚଲଉଛନ୍ତି ଏବଂ ସେଥିପାଇଁ ବି ଆମେ ତାଙ୍କୁ ନେଇକି ବି ବହୁତ ଗର୍ବିତ ତାକୁ ନେଇକି ବି ଆମ ଭାରତରେ ବହୁତ ଭାରତ ବହୁତ ଆଗକୁ ଆସିଛି ଏସବୁକୁ ନେଇକି ଏସବୁରେ ଆମେ ଏମିତି କିଛି ଜଣଙ୍କୁ ଜାଣିଛୁ